ହଉ ଲେଖ କାଣା ନବ ସବୁ ଚାଉଲ୍ ଅଛି କେନ୍ତା ନେବ କେ ହଁ ସବୁ ଚାଉଲ୍ ଅଛି ସବୁ ଚାଉଲ୍ ଅଛି ଏଇଭଳିଆ ସବୁ ବି ଅଛି ସବୁ ତ ଉଚ୍ଚା ଉଚ୍ଚା ଟିକେ ରେଟ୍ ପଡ଼୍ବା ହେ ସାତଶହ ଆଠଶହ ଟଙ୍କା ଲେଖାଁ ପଡ଼ିଯିବା ପ୍ୟାକେଟ୍ ବୋଇଲେ ତମେ କେନ୍ଟା ନବ ଯେ ଦେଖ ନୂଆଟା ବି ଅଛି ଇରେଦ ଦମା କେ ବୁଡ଼ା ସମର ଦାନା କେ ବୁଡ଼ା ଭଲ୍ ବାହାରୁଛି ଦେଖ ହଁ କ୍ଷୀରି ଚାଉଲ ବି ଭଲ୍ଟା ଅଛି ହଁ ଅଛି ଜମା ଛଅଶହ ଛଅଶହ ପଚାଶ ପଡ଼୍ବା ଏତେ କି ହେତା ତ ଟିକେ ଦାମ୍ ପଡ଼ବା ଗୋ ମାଆ ସେଟା ସାତଶହ କୋଡ଼ିଏ ପଡ଼୍ବା ତମକୁ କୋଡ଼ିଏ ଟଙ୍କା ଛାଡ଼ କରଦମା ନିଜର ଲୋକ ବୋଲି ତମକୁ ଟିକେ କମ୍ ରେଟ୍ ଲଗାମା କାଣା ଏଇ ଚାଉଲ୍ ଦେଖ ତ ଏଇ ପ୍ୟାକେଟ୍ରଟା ଦେଖ ଏଇ ଦେଖ୍ ଦେଖ ଇଆର ପକେଟ୍ ଦେଖ ଇଏ ଲାଲ୍ ପକେଟ୍ ଦେଖ ତ ଏଇଟା ଭଲ ବାହାରୁଚି କମ୍ପ୍ଲେନ୍ ନାଇଁ ବାହାରୁଛି ଦେଖ ଏଇଟା ସୁରି ଗୁଟେ ଗୁଟେ ଲାଗିଚି ଲେକିନ୍ ଭଲ ବାହାର ତ ହଉଚି ପୁରା ଜୁନୁହାଁ ଅଛି ଡାଏଲ୍ ଅଛି ମାଖନ୍ ମିଶ୍ରି ଅଛି ମୁଗ୍ ଡାଏଲ୍ ଅଛି ଡାଏଲ୍ ବି ଅଛି ଚାଉଲ ନବ ବୋଏଲ ପ୍ୟାକେଟ୍ଟେ ଦମା କି କି ନେବ କି କେନ୍ତା କର୍ବ କି ସମର୍ ନବ ପୁରା ପ୍ୟାକେଟ୍ଟେ ଦମା କେଁ ହଁ ବାସୁମତି ଚାଉଲ୍ ଅଛି ତ ହଁ ବସ୍ତାଟା ଏଇଟା ବାଉନ ଟଙ୍କା ପଡ଼୍ବା ତମକୁ କମ୍ କର୍ମା ବୋଲେ ପନ୍ଦର କେଜି ପନ୍ଦର କେଜି ଦେଇଁ ଦଉଛେ ତମର ରହୁଛି ଆରାମସେ ତମ ଛୁଆ ବାର୍ଥଡ଼େ ଫାଡ଼େରେ କରିପାରିବ ପନ୍ଦର କେଜି ଦେଇଦଉଛେ ପଡ଼ିଯିବା ନହେଲେ ହଉ ଏଇଟା ପନ୍ଦର କେଜି ନିଅ ଆରେ ଏ ପ୍ୟାକେଟ୍ଟେ ଦେଇ ଦମା ଏଇଟା ଆଠଶହ ଟଙ୍କା କହିଲି ଆଠଶହ କୋଡ଼ିଏ ଟଙ୍କା କହିଲି କୋଡ଼ିଏ ଟଙ୍କା ଛାଡ଼ମା ଦମା ଦମା ଦଶ କୋଡ଼ିଏ ଟଙ୍କା କମ୍ କର୍ମା ଜମା ରେଟ୍ ଅଛି ହଁ କେନ୍ତା କେନ୍ତା କରିନେବ ବିରିଆନୀ ଚାଉଲ୍ ଅଛି ମୁଢ଼ି ଭଜା ଚାଉଲ୍ ବି ଅଛି ହେଟା ବି ହେତ୍କି ରେଟ୍ ପଡ଼୍ବା ଦେମା କେଁ ଦୁଇଟା ଦେମା କେଁ ପାଞ୍ଚ ପାଞ୍ଚ କେଜି ଦେଇନେବି ଦୁଇଟା

ହଁ ନଉଛନ୍ ସଭିଏଁ ନଉଛନ୍ ଚାଉଲ ବେଡ଼ା ଢାବାର ଲୋକେ ତ ସବୁଦିନି ନଉଚନ୍ତି ଏଇ ଚାଉଲ ହଁ ହଁ ଭଲ କେ ସବୁ ପ୍ୟାକିଂ କରା ହେଇଛି

ତମକୁ ଷାଠିଏ ଟଙ୍କା ଫେରାଉଛି ଆଦି ନିଅ